ହଁ ମୁଁ ଦଶରୁ ଦଶ ଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ପାଞ୍ଚଶହ ପଚିଶ ପାଞ୍ଚ ହଜାର ଅଶୀ ଦଶ ହଜାର ଆଠ ଶହ ଏକାବନ କୋଡ଼ିଏ ହଜାର ଏକାଅଶୀ ଅନେଶ୍ୱତ ହଜାର ଦଶ